ହଁ ଆରେ କାଲି ଶପ୍ତଶଯ୍ୟା ଯିବା ଯେ କ'ଣ କେମିତି କଲେକ୍ସନ କରବା କ'ଣ କେମିତି ଖାଇବା କେଉଁଠି କ'ଣ ଖାଇବା ଆଉ କେତେବେଳୁ ବାହାରିବା

ଖାଲି କପିଳାସ ଶପ୍ତଶଯ୍ୟା ନା ଆଉ କୁଆଡ଼େ ଯିବା ନାଇଁ ନାଇଁ ଆମେ ଲଞ୍ଚ୍ ଲଞ୍ଚ୍ଟା ତା'ହେଲେ କେଉଁଠି କରିବା ହଁ ହଁ ନେଇଯିବା ଯେ ଆମେ ସାତ ଜଣ ତ କଥା ହୋଇଯାଇଛେ ତା'ପରେ କଲେକ୍ସନ୍ କ'ଣ କେମିତି କରିବା ନା ବେ ପାଞ୍ଚ ଶହ ଟଙ୍କା ପାଇବ ନାହିଁ ହଁ ନାଇଁ ଖରା ଖରାଦିନଟା ହେଉଛି ତେଣୁ ଯେଉଁ ବାଟରେ କେଉଁଠି ଛୁଆ ଚାହିଁବେ ଥଣ୍ଡା ଫଣ୍ଡା ପିଇବେ ଭଲ ମନ୍ଦ କରିବେ କିଏ ପାଖରେ ପଇସା ନେଇଥିବ ନ ନେଇଥିବ ହେଲେ ଆମେ ଯାହା କରିବା ଗୋଟେ କଲେକ୍ସନ୍ କରି ଦେଇଥିବା ଟୋଟାଲ୍ ଆମାଉଣ୍ଟ୍ରେ ଖର୍ଚ୍ଚ ହେବ ହଁ ଆଉ ରୋଷଇ ସରଞ୍ଜାମ ଏସବୁ ତେଲ ମସଲା ଯାହା ହେବ ସବୁ ଟିକିଏ ଗ୍ରାଇଣ୍ଡିଂ କରିକି ନେଇଥିବା ନା ଆଉ

ଯିବା ଯିବା ପୂର୍ବରୁ କ'ଣ ଯିବା ବାହାରିବା ତ ଆଜି ହେଲା କି ବାର ଆଜି କି ବାର ନହେଲେ ରବିବାର ଦିନ ବାହାରିବା ହଁ ଏ ଭୁବନ ଯିବା ମାର୍କେଟିଂ କରିକି ପଳାଇଆସିବା ଆଉ କାଲି ଯିବା

ହଁ ରୋଷେୟା ଠିକ୍ କରିଦେବା ହଁ ହଁ କିନ୍ତୁ ଇଏ ଯେ ଠାକୁର ଦର୍ଶନ କରିବା ଗାଧୁଆ ପାଧୁଆ ଟିକିଏ କରିବା ସେଇଠି ଖାଇବାଟା କେଉଁଠି କରିବା ହଁ ହଁ ସେଇଠି କରିବା ସପ୍ତଶଯ୍ୟା ହଁ ସେଇଠି ଖାଇବା ପିଇବା ତା'ପରେ ବାହାରିବା ଆଉ ଏ କପିଳାସ ଲିଙ୍ଗରାଜ ନାଇଁ ଖାଇବାଟା ଖାଲି ତୁଟେଇ ଦେଇଥିବା ଖାଇବା କାମଟା ଖାଲି ତୁଟେଇ ଦେଇଥିବା ଏଇଠି ଖାଇବା ରଖିବାନି

ହଉ ହଉ ହଉ ଠିକ୍ ଅଛି ହଉ ହଉ ହଉ